ଲୋକମାନେ ଯେତେବଳେ ପ୍ରଥମ କରି ଚିତ୍ର ଆଙ୍କନ୍ତି ସେମାନେ ବହୁତ ଭୁଲ କରନ୍ତି ଯେପରିକି ପେନସିଲକୁ ସଠିକ ଭାବରେ ଧରିବା ସଠିକ ଭାବରେ ବସିବା ସଠିକ ଭାବରେ ପେପରକୁ ଥୋଇବା ସଠିକ ଭାବରେ ଲିଭେଇବା ଏଇଥିରେ ଭୁଲ କରନ୍ତି ଏବଂ ସେମାନଙ୍କୁ ଶିଖାଇବା ପାଇଁ ଜଣେ ଜଣେ ଚିତ୍ରକାର ରହିବା ଆବଶ୍ୟକ ଜଣେ ଭଲ କଳାକାର ହେବା ପାଇଁ ଦିନକୁ ପ୍ରାୟ ପାଞ୍ଚରୁ ଆଠ ଘଣ୍ଟା ଅଭ୍ୟାସ କରିବା ଦରକାର